ସମ୍ବାଦ ଗଣ ମାଧ୍ୟମରେ ରିସେଣ୍ଟଲି କିଛିଦିନ ହେଇଯିବ ଗୋଟେ ମାହାନଦୀରେ ଗୋଟେ ବନ୍ୟା ହେଇଥିଲା ସେ ବନ୍ୟାରେ ଗୋଟେ ଛୋଟ ହାତୀଟିଏ ଗୋଟେ ବ୍ରିଜ୍ ପାଖରେ ଲଟକି ଯାଇଥିଲା ଆଉ ସେ ମୃତ୍ୟୁ ସହିତ ମାନେ ସଂଘର୍ଷ କରୁଥୁଲା ସେଇଟା ଦେଖିକି ବ୍ରିଜ୍ ଉପରୁ ସେ ହାତୀଟିକୁ ଦେଖିଲେ ଲୋକମାନେ ସେଠିକୁ କାହିଁକି ଆମର ଯେଉଁଟା ଫାୟାର୍ ଷ୍ଟେସନ୍ ବୋଇଲେ ଫାୟାର୍ ସର୍ଭିସର ଯେଉଁଟା ଲୋକମାନେ ହେଉଛନ୍ତି ସେମାନେ ବଞ୍ଚାଇବାକୁ ଗଲେ ସେମାନଙ୍କ ସହିତ କ'ଣ ହେଇଛି କି ଗୋଟେ ସମ୍ବାଦ ଗମନ ମାଧ୍ୟମର ଦୁଇ ଜଣ ବି ସାମ୍ବାଦିକ ଗଲେ ସେଇ ଜିନିଷ ସୁଟ୍ କରିବା ପାଇଁ କିନ୍ତୁ ସେମାନେ ଜାଣିନଥିଲେ କି ମାନେ ସେଥିରେ ବି ଆମ ନିଜର ଜୀବନ ପଳାଇଯିବ ବୋଲିକି ସେମିତି ସେଠି ଗଲେ ତ ସେମାନଙ୍କର ପ୍ଲାନିଂ ପଶି କିଛି ଠିକ୍ ନଥିଲା ସେଥିପାଇଁ କ'ଣ କିି ସେଇଟା ସେ ବୋଟ୍ଟା ବି ସେଠି ଓଲଟି ଗଲା ଓଲଟି ଗଲା ବୋଲେ କ'ଣ ହେଇଛି କି ସେଠି ଯେଉଁ ଫାୟାରମ୍ୟାନ୍ ଥିଲେ ସେମାନେ ସବୁ ଜିନ୍ଷ ଜାଇଣିଛନ୍ତି ସେ ଜ୍ୟାକେଟ୍ ଫାକେଟ୍ ସବୁ ପିନ୍ଧିଛନ୍ତି ତ ସେମାନେ ବଞ୍ଚିଗଲେ ସେଠିରେ କାହିଁକି ସେ ଆଗ ଯେଉଁ ଯାଇଥିଲା ସେ ସାହସ କରି ଯାଇଥିଲା କିନ୍ତୁ ସେ ମାନେ ଏତେ କରେଣ୍ଟରେ ଯେଉଁଟା ବନ୍ୟା ପାଣିରେ ଏତେ ସ୍ପିଡ଼ ପାଣିରେ ସେଠି ସେ କେମିତି ମ୍ୟାନେଜ୍ କରିବ କ'ଣ କରିବ ସେ ଜାଣିପାରେ ନାହିଁ ସେଥିପାଇଁ ତା ସେ କରେଣ୍ଟରେ ସେ ଭାସି ଗଲା ଏବଂ ତା ମୃତ୍ୟୁ ହେଲା ସେ ବିପଜୟ ସମୟରେ ସେ ହାତୀକୁ ରକ୍ଷା କରିବାକୁ ଯାଇଛି କିନ୍ତୁ ତା ସାହସ ହେଲା ସେଠୁକୁ ଯାଇକି ମାନେ ତାଙ୍କୁ ମାନେ କଭରେଜ୍ କରିକି ସେ ସାହସ ନେବ ଆଉ ତା ସାମ ସମ୍ବାଦର ଏଇଟା ବଢ଼ିବ କିନ୍ତୁ ମାନେ ସମୟର ଏ ମାନେ ସେ ଯେଉଁ କରେଣ୍ଟ ସେ ଯୋଗ ଦେଇପାରିଲା ନାହିଁ ସେଥିପାଇଁ ସେ ମାନେ କିଛି କରିପାରିଲା ନାହିଁ ତା ଜୀବନ ବଞ୍ଚାଇ ପାରିଲା ନାହିଁ ସେଥିପାଇଁ ତା'ର ମୃତ୍ୟୁ ହେଇଗଲା